ଆମେ ଯେତେଟା ଅଛେ ଖାଦ୍ୟ ଖାଏବାର୍ ଟା ସେତାକେ ସ୍ୱାଦିଷ୍ଟ୍ କର୍ବାର୍ ଲାଗି ବେଶୀ କରି ଆମେ ମାଛ କି ମାଂସ ଇତାକେ କରବାକେ ଚେଷ୍ଟା କର୍ସୁଁ ରନ୍ଧା ହେଇଥିଲେ ବି ସେ ମାଛକେ ଫେର୍ ଟିକେ ସେଟାକେ ଆଉ ଟିକେ ତେଲ୍ ଦେଇକରି ସେତାକେ ଆଉ ଟିକେ ଭଜାଭୁଜି କରିକରି ସେନ ଟିକେ ମସଲା ମୁସଲି କି ଆଏଜ୍ କେଲ୍ ଯେନ୍ ଗୁଟେ ଗୁଟେ ସ୍ୱାଦିଷ୍ଟ୍ ଟା ମିଲୁଛେ ପାଉଡ଼ର୍ ମାନେ ଗରମ୍ ମସଲା ବୋଲସନ୍ କି ଚିକେନ୍ ମସଲା ଏନ୍ତାଟା ଟିକେ ଟିକେ ଝିଟିକରି ସେଟାକେ ତାର୍ ବାସ୍ନା ଟିକେ ଆଏବା ସେଟାକେ ଦେଖିକରି ଆମେ ଆଉ ଟିକେ ସ୍ୱାଦିଷ୍ଟ ବନାସୁଁ ଯେନ୍ତା ଖାଏଲା ବେଲେ ଟିକେ ଲାଳ ଥିପି ଯାଉଥିବାର୍ କଥା ହେତିର୍ ଲାଗି ସେତାକେ ଟିକେ ହେନ୍ତା ହେନ୍ତା ବାହାରୁ ମିଲୁଛେ ପାଉଡ଼ର୍ ମାନେ ଆନିକରି ଦେଇକରି ଟିକେ ଟିକେ ସ୍ୱାଦିଷ୍ଟ କରବାର୍ କେ ପଡ଼ୁଛେ ମାଂସ ନହେଲେ ମାଂସକେ ଅଧେ ଝୋଲ୍ କରି ଦଉଛନ୍ ସେତାକେ ଫେର୍ ସେତାକେ ଆନିକରି ଆଉ ଟିକେ ଫ୍ରାଏ କରିକରି ଶୁଖା ଖଡ଼ ଖଡ଼ କରିଦେଲେ ସେଇଟା ଭଲ୍ ଲାଗୁଛେ ଏନ୍ତା ଶୁଖା ଝୋଲ୍ ଖାଏଲେ ଟିକେ ଖରାପ୍ ଲାଗ୍ସି ଆଉ ଶୁଖାଟା ଖାଏଲେ ଟିକେ ଭଲ୍